ମୁଁ ଗୋଟେ କଟନଶାଢ଼ୀ କିଣିଥିଲି କିନ୍ତୁ ଶାଢ଼ୀର ଦାମ୍ ଥିଲା ତିନିଶହଟଙ୍କା ଯେଉଁ ତିନିଶହଟଙ୍କା ବଦଳରେ ସେ ଶାଢ଼ୀ ବହୁତ ବଢ଼ିଆ ଥିଲା ତାର ପ୍ରିଣ୍ଟ୍ ଭଲଥିଲା ତାର କପଡ଼ାଟା ବି ଭଲଥିଲା ପିନ୍ଧିବାକୁ ବହୁତ ସ୍ମୁଥ ଲାଗୁଥିଲା